ଆପଣ ଲିଜା ମ୍ୟାଡ଼ାମ୍ କହୁଛନ୍ତି କି ହଁ ନମସ୍କାର ମ୍ୟାଡ଼ାମ୍ ହଁ ମୁଁ ସାନୁର ବାପା କହୁଥିଲି ମୋ ପୁଅ ଟିକିଏ ଛୁଟି ନେବା ପାଇଁ ଚାହୁଁଥିଲା ହଁ କାହିଁକିନା ଆମେ ଟିକିଏ ଶଶୁର ଘର ଯିବାର ଅଛି ତ ସେଥିପାଇଁ ମୋ ପୁଅ ଆଠ ଦିନ ପାଇଁ ଛୁଟି ନେବାର ଅଛି ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ନାଇଁ ମ୍ୟାଡ଼ାମ୍ ତା' ଦେହ ଖରାପ ଥିଲା ସେ ଛୁଟି ଥିଲା କାହିଁକିନା ଶଳାର ବାହାଘର ତ ସେଥିପାଇଁ ଆମେ ଟିକିଏ ଯାଇ ଥାଆନ୍ତୁ ଆଜ୍ଞା ଆଜ୍ଞା ମ୍ୟାଡ଼ାମ୍ ଆଜ୍ଞା ମ୍ୟାଡ଼ାମ୍ ନାଇଁ ମ୍ୟାଡ଼ାମ୍ ଆମେ କହୁଥିଲୁ ଏବେ ଟିକିଏ ସମୟ ନଥିଲା ତ ଆମେ ଟିକିଏ ମାର୍କେଟିଙ୍ଗରେ ଯାଇଥାଆନ୍ତୁ କିଣାକିଣି କରିଥାଆନ୍ତୁ ସେଥିପାଇଁ ଟିକିଏ ସମୟ ନଥିଲା ଆପଣ ଟିକିଏ ଆମ ତରଫରୁ ଆଜ୍ଞା ଆଜ୍ଞା ଆଜ୍ଞା ନା ନା ବୁଲିବା ପାଇଁ ନୁହେଁ ମ୍ୟାଡ଼ାମ୍ ବୁଲିବା ପାଇଁ ତ ନୁହେଁ ଯେହେତୁ ଶଳାର ବାହାଘର ଅଛି ଆଜ୍ଞା ଶଳାର ବାହାଘର ଶ୍ୱଶୁର ଘର ଯିବୁ ଶଳାର ବାହାଘର ସେଥିପାଇଁ ଯିବୁ ଆମେ ଯିବୁ ଆଉ ଛୋଟ ପୁଅଟା ରହିବ ନା ସିଏତ ଆଉ ରହିବନି ନା ସେ ସାଙ୍ଗରେ ଯିବ ଆଉ ଅଷ୍ଟ ମଙ୍ଗଳା ଗଲେ ହିଁ ଆସିବୁ ଆଉ ସେଥିପାଇଁ କହୁଥିଲି ଆପଣ ଟିକିଏ ସାରଙ୍କୁ କହି ଦେଇଥିଲେ ଭଲ ହେଇଥାଆନ୍ତା ଆଚ୍ଛା ତ ଠିକ ଅଛି ମୁଁ ଯାଇ କାଲି ଆପଣଙ୍କୁ ସାର୍ଙ୍କୁ ନହେଲେ ଦେଖା କରିବି ଆପ୍ଲିକେସନ୍ଟା ଦେବି ହେଉ ମ୍ୟାଡ଼ାମ୍ ଆଉ ସାର୍ ଯଦି ଯାହା କହିବେ ଆପଣ ଟିକିଏ ଆଡ଼ଜେଷ୍ଟ କରିବେ କଥାକୁ ମ୍ୟାନେଜ୍ କରିବେ ଟିକିଏ ଆଉ ଆଜ୍ଞା ଆଜ୍ଞା ନାଇଁ ସେଇ ସିଆଡ଼େ ନାଇଁ ମ୍ୟାଡ଼ାମ୍ ସିଏ ସିଆଡ଼େ ଗଲେ କ୍ଲାସ୍ କରିବ ସେଇଠି ପାଠ ପଢ଼ିବ ବହି ଖାତା ସବୁ ନେଇକିନି ଯିବ ସେଇଠି ଗଲେ ବି ମାନେ ଖେଳଖୁଦରେ ଏଇ ହେବନେଇ ଆମେ ଗାଡ଼ିଏନ୍ ହିସାବରେ ତାଙ୍କୁ ପାଠ ଏଇ କରିବୁ କିନ୍ତୁ ଆପଣ ଟିକିଏ ନା ଆପଣ ଜାଣିଥିବେ ପିଲାର ପାଠ କ'ଣ କେମିତି ସେ ଆପଣ ପଢ଼ଉଛନ୍ତି ସେ ବିଷୟରେ ତ ଆପଣ ଯାଇଥିବେ ନା ପୁଅ କେମିତି କ'ଣ ପାଠ ପଢୁଛି ସେଇଟା ତ ଆପଣ ଜାଣିଥିବେ ଆଉ ହେଉ ମୁଁ କାଲି ସାର୍ଙ୍କ ସହିତ ଯାଇ ଦେଖାକରିବି

ହେଉ ମ୍ୟାଡ଼ାମ୍ ଆଉ ସାର୍ଙ୍କୁ ଆଉ କ'ଣ କହିବାପାଇଁ ପଡ଼ିବ କି ହେଉ ମ୍ୟାଡ଼ାମ୍ ରହିଲି ମ୍ୟାଡ଼ାମ୍ ନମସ୍କାର